ଆମ ଓଡ଼ିଆ ସଂସ୍କୃତିରେ ବହୁତ ଗୁଡ଼ିଏ ହସ୍ତଶିଳ୍ପ ଅଛି ତା ଭିତରୁ ହେଉଛି ସମ୍ବଲପୁରୀ ଶାଢ଼ୀ କି ଯେଉଁଟି ଲୋକମାନେ ବୁଣୁଛନ୍ତି ସମ୍ବଲପୁରୀ ଶାଢ଼ୀକୁ ସେହିଟା ବଜାରରେ ଯେଉଁ ଆସିକି ବିକ୍ରି ହେଉଛି ସେଟା ହାତରେ ବୁଣା ଯାଉଛି ଗୋଟିଏ ହେଉଛି ଚାନ୍ଦୁଆ ପିପିଲି ପିପିଲିରେ ଯେଉଁ ଚାନ୍ଦୁଆ ତିଆରି ହେଉଛି ତାକୁ ବି ଲୋକମାନେ କପଡ଼ା କିଣି ଚୁମୁକି ଲଗାଇ ତାକୁ ତିଆରି କରି ବଜାରରେ ବିକୁଛନ୍ତି ଆଉ ଗୋଟିଏ ହେଉଛି କି ଯେଉଁଟା ବାଉଁଶ ପାତିଆରେ ଡଲା ତାକୁ ଟୋକଲି କୁଲା ସବୁ ତିଆରି ହେଉଛି ତାକୁ ବି ନେଇକି ବଜାରରେ ବିକ୍ରି ହେଉଛି ଆଉ ଗୋଟିଏ ହେଉଛି କି ଯେଉଁ ଆସନ ସେ ତାଳ ପତ୍ରରେ ତାକୁ ଆସନ ତିଆରି ହେଉଛି ତା ଦେହରେ ବି ଡାଲା ହେଉଛି ଟୋକଲି ବି ତିଆରି ହେଉଛି ସେଟା ବି ହାତରେ ତିଆରି ହୋଇ ବିକ୍ରି ହେଉଛି ଆଉ ଗୋଟିଏ ହେଉଛି ଉଲ୍ରେ ଉଲ୍ରେ ତିଆରି ହେଉଛି ସ୍ଵେଟର୍ ମଫଲର୍ ଦ୍ଵାଲେସ୍ ଏସବୁ ତିଆରି ହେଉଛି ଗୋଟିଏ କୁମ୍ଭାର ତା'ର ପେଟ ପୋଷିବା ପାଇଁ ସିଏ ମାଟିରେ କିଛି ମାଠିଆ କିଛି ହାଣ୍ଡି କିଛି ଦୀପ କଳସ କରି ସେ ଲୋକମାନଙ୍କୁ ନେଇକି ବିକ୍ରି କରିପାରୁଛି ଗାଁ ଗାଁ ବୁଲି ସେ ତା'ର ବିକ୍ରି କରିପାରୁଛି